ହଁ

ହଁ ଠିକ୍ ଅଛି ମୁଁ ଆଗରୁ ମୁଁ ଆଗରୁ ବି ଯାଇଛି ମୁଁ କରିବି ଯିବି

ହଁ ହଁ ଠିକ୍ ଅଛି ହଁ ସେଠିକି ଗଲେ ଆମେ କଥା ହୋଇଯିବା ସେଇଟା କ'ଣ ଅଛି ଆଗରୁ ତ ମିଶିକି କାମ କରିଛେ ଆଉ ଏବେ ବି କରିବା ଆଉ ଏବେ କ'ଣ ଅଛି ସେଠିକି ଗଲେ କଥା ହୋଇଯିବା ହଁ ହଁ

ହଉ ହଉ ହଁ ଠିକ୍ ଅଛି ମୁଁ ଆସିବି ହଁ

ହଁ ହଁ ହଉ ହଉ ଠିକ୍ ଅଛି